ଆମ ସଂସ୍କୃତିରେ ଆମର ହେଲା ଆମର ସ୍ତ୍ରୀ ଲୋକମାନେ ଶାଢ଼ୀ ପିନ୍ଧନ୍ତି ଆଉ ପୁରୁଷ ଲୋକମାନେ ପ୍ୟାଣ୍ଟ୍ ସାର୍ଟ୍ ବା ଗାମୁଛା ଧୋତି ପିନ୍ଧନ୍ତି ଆଉ ଭିନ୍ନ ସମ୍ପ୍ରଦାୟର ଲୋକମାନେ ହେଲେ ଯେମିତି ଆମର ପଞ୍ଜାବୀ ପଞ୍ଜାବୀ ଶାଲୱାର ପିନ୍ଧନ୍ତି ଝିଅମାନେ ମଧ୍ୟ ଶାଲୱାର ପିନ୍ଧନ୍ତି ତାଙ୍କର ଆଉ ମୁସଲିମମାନେ ପାଇଜାମା ପିନ୍ଧନ୍ତି ଆଉ ତାଙ୍କର ତାଙ୍କର ଝିଅମାନେ ଶାଲୱାର ପଞ୍ଜାବୀ ବା ଲେହେଙ୍ଗା ପିନ୍ଧିଥାନ୍ତି ଆଉ ବିବାହ ସମୟରେ ଆମର ହଉଛି ଶାଢ଼ୀ ଆଉ ପୁଅମାନଙ୍କର ମୁକୁଟ ବ୍ୟବହାର କରିଥାନ୍ତି ଆଉ ମୁସଲିମମାନେ ପଞ୍ଜାବୀ ମାନେ ସେମାନଙ୍କର ପଗଡ଼ିଟା ହେଉଛି ମୁଖ୍ୟ ଆଉ ଝିଅମାନଙ୍କର ଶାଲୱାର ଆଉ ମୁଁ ମୁସଲିମମାନେ ତାଙ୍କର ବିବାହରେ ମଧ୍ୟ ସେହି ଶାଲୱାର ପିନ୍ଧିକରି ବିବାହ ତାଙ୍କର ହୋଇଥାଏ